ଓଡ଼ିଆ ଏକ ସୁନ୍ଦର ଭାଷା ଏହା ଓଡ଼ିଶାର ମୁଖ୍ୟ ଭାଷା ଅଛି ଏ ଓଡ଼ିଆ ଭାଷା ସହିତ ଆହୁରି ମଧ୍ୟ ବିଭିନ୍ନ ପ୍ରକାର ଉପଭାଷା ଅଛି ତାହା ଓଡ଼ିଆ ଭାଷାର ଆହୁରି ସୁନ୍ଦର କରି ଗଢ଼ି ତୋଳିଥାଏ ପ୍ରଥମେ ଓଡ଼ିଆ ଭାଷା ବାଙ୍ଗଲା ଭାଷା ସହିତ ମିଶିକି ଥିଲା ତା'ପରେ ଓଡ଼ିଶାର ସ୍ୱାଧୀନତା ଯେ ତା' ଲୋକ ସ୍ୱାଧୀନ ଚେତା ଲୋକମାନେ ତାହାକୁ ବାଙ୍ଗଲା ଭାଷାରୁ ଏକ ସ୍ୱତନ୍ତ୍ର ଭାଷା ତିଆରି କଲେ ତାହା ଏପ୍ରିଲ ମାସ ଏକ ତାରିଖରେ ପଡ଼େ ଏହା ସମୟକ୍ରମେ ବହୁତ ବିକଶିତ ହେଲା ଏବଂ ଏବଂ ନିଜସ୍ୱ ଏକ ସୁନ୍ଦର ଭାଷାରେ ପରିଣତ ହେଲା ଜୈନ ଏବଂ ବୌଦ୍ଧ ଧର୍ମ ଦ୍ୱାରା ବହୁତ ଭାବରେ ପ୍ରଭାବିତ ସେ ଧର୍ମର ବହୁତ ଗୁଡ଼ିଏ ଉପାଦେୟ ତଥ୍ୟ ଓଡ଼ିଆ ଭାଷାରେ ମିଳେ ମାଦଳା ପାଞ୍ଜିରେ ଆମେ ଆମ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣି ଆଉ ପତ୍ର ଇତ୍ୟାଦି ଦେଖିଥାଉ ତା'ପରେ ସାରଳା ଦାସ ଓଡ଼ିଆ ଭାଷାରେ ମହାଭାରତ ଲେଖି ଯାଇଛନ୍ତି ଏବଂ ଉପେନ୍ଦ୍ର ଭଞ୍ଜ ଆହୁରି ଅନେକ କବି ଅଛନ୍ତି ଯେଉଁମାନେ ଓଡ଼ିଆ ଭାଷାରେ ଭିନ୍ନ ଉପାଦେୟ ପୁସ୍ତକମାନେ ଲେଖି ଯାଇଛନ୍ତି